ଆମ ଜିଲ୍ଲାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ଢେଙ୍କାନାଳରେ ଆଉ ଯଦି କାହାର କିଛି ଅଧିକ ହୁଏ ତାହେଲେ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଅଛି ସେଠିକି ଯାଆନ୍ତି ଲୋକ ଆଉ ଲୋକମାନଙ୍କର ସୁବିଧା ପାଇଁ ସରକାର କରିଛନ୍ତିକି ଇପ୍ରତି ବ୍ଲକରେ ଗୋଟିଏ ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର ରଖିଛନ୍ତି ଯାହାର କିଛି ଅସୁବିଧା ହେଲେ ସାଙ୍ଗେ ସାଙ୍ଗେ ସେହି ହସ୍ପିଟାଲକୁ ଯାଆନ୍ତି ଆଉ ମାଗଣାରେ ଔଷଧ ଆଉ ଇଞ୍ଜେକ୍ସନ ସବୁ ମାଗଣାରେ ମିଳେ ଚିକିତ୍ସା ମାଗଣାରେ ହୋଇପାରେ ଆଉ ଲୋକମାନେ ସେଥିପାଇଁ ଅଧିକ ଉପକୃତ ହୁଅନ୍ତି ସୁବିଧା ପାଆନ୍ତି ଆଉ